ହଁ ନମସ୍କାର କିଏ କହୁଥିଲେ ହଁ ମୁଁ କହୁଥିଲି ହଁ ଆପଣଙ୍କୁ ସବୁ କିଛି ସୁବିଧା ମିଳିପାରିବ ଚବିଶି ଘଣ୍ଟା ଡକ୍ଟର ଫାସିଲିଟି ମିଳିପାରିବ ଆପଣ ଯେତେବେଳେ ଆସିବେ ଡକ୍ଟର ସଙ୍ଗେ ଦେଖାହେଇପାରିବ ସବୁକିଛି ଆଭେଲେବଲ ର ମିଳିପାରିବ ନା ନା ସେତବେଳେ ଟିକେ ଆମର ମେଡ଼ିକାଲର ଅବସ୍ଥା ଭଲ ନଥିଲା ବର୍ତ୍ତମାନ ଆମର ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିକି ସବୁ ହାତକୁ ନେଲେଣି ବର୍ତ୍ତମାନ ମେଡ଼ିକାଲ ପରିସର ସଫାସୁତୁରା ହେଇଯାଇଛି ତାକୁ ଅଲଗା ଗୋଟେ କମ୍ପାନୀ ଦାୟିତ୍ୱ ଦିଆହେଇଛି କି ସବୁ କିଛି ବୁଝାବୁଝି କରିବ ବର୍ତ୍ତମାନ ସବୁକିଛି ପରିଷ୍କାର ପରିଚ୍ଛନ ହେଇଯାଇଛି ଚବିଶି ଘଣ୍ଟା ଆମର ସିକୁରୁଟି ଜଗୁଛନ୍ତି ମେଡ଼ିକାଲ ପରିଷ୍କାର ପୁରା ପରିଷ୍କାର ପରିଚ୍ଛନ ହେଇଯାଇଛି ଆଉ ଚାରିପଟ ସଫା ପୁରା ସଫା ସୁତୁରା ହେଇଯାଇଛି ଆଉ ଆପଣଙ୍କୁ ଚବିଶି ଘଣ୍ଟା ଡକ୍ଟର ସୁବିଧା ମିଳିପାରିବ ଓ ଯାହାଯାହା ଆଧୁନିକ ଯନ୍ତ୍ରପାତି ଲାଗୁଛି ସବୁକିଛି ସୁବିଧା ମିଳିପାରିବ ଆପଣଙ୍କୁ ମାଗଣାରେ ମେଡ଼ିସିନ ମଧ୍ୟ ମିଳିପାରିବ ହଁ ଆଗୁରୁ ଆମର ସବୁ ମାନେ ସେଥିରେ କ'ଣ କି ଆମର ସରକାରଙ୍କ ପାଖରୁ ସୁବିଧା ସୁଯୋଗ ମିଳୁନଥିଲା ବର୍ତ୍ତମାନ ଆମର ଜିଲ୍ଲାପାଳ କ'ଣ କରିଛନ୍ତି ନା ସରକାରଙ୍କୁ ଚିଠି ଲେଖିଥିଲେ ତେଣୁ ଆମର ନୂଆ ନୂଆ ସବୁ ବେଡ଼ ଆସିଛି ହେରି ସେ ପୁରୁଣା ବେଡ଼ ଉଠାଇକି ନୂଆ ନୂଆ ବେଡ଼ ପଡ଼ିଯାଇଛି ନୂଆନୂଆ ଅଭିଜ୍ଞ ଡକ୍ଟର ନୂଆ ନୂଆ ନର୍ସ ସବୁ ମାନେ ନିଯୁକ୍ତି ପାଇଛନ୍ତି ଆଉ ବର୍ତ୍ତମାନ ସବୁକିଛି ସୁବିଧା ମିଳିପାରୁଛି ଯେହେତୁ ଗୋଟେ ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟ ତେଣୁ ସବୁକିଛି ସୁବିଧା ଏବେ ମିଳିପାରୁଛି ଲୋକଙ୍କୁ କୌଣସି ହଇରାଣ ହେବାର ନାହିଁ ମେଡ଼ିକାଲ ଭିତରେ ସବୁ କିଛି ପରୀକ୍ଷା ନିରୀକ୍ଷା ହେଇପାରୁଛି ଚବିଶି ଘଣ୍ଟା ଡକ୍ଟର ସୁବିଧା ମିଳିପାରୁଛି ସିକ୍ୟୁରିଟି ଗାର୍ଡ ରହୁଛନ୍ତି ତେଣୁ ଆପଣଙ୍କର କୌଣସି ଟିକେ ଅସୁବିଧା ହେବାର ନାହିଁ ଯେକୌଣସି ଇଞ୍ଜେକ୍ସନ ଔଷଧ ମଧ୍ୟ ଏଇଠି ମିଳିପାରୁଛି ଆପଣଙ୍କର ସବୁକିଛି ମାଗଣା ଔଷଧ ମାଗଣା ଯେଉଁ ଔଷଧ ନିହାତି ଦରକାର ଯଦି ଷ୍ଟୋରରେ ନଥିବ ସେଇଠି ଆପଣଙ୍କୁ ବାହାରୁ ଆଣିବାପାଇଁ କୁହାଯିବ ହଁ ଆମର ସମସ୍ତେ ଅଭିଜ୍ଞ ଡକ୍ଟରମାନେ ଆସୁଛନ୍ତି ବାହାରୁ ଭୁବନେଶ୍ଵର କଟକରୁ ବଡ଼ ବଡ଼ ମେଡ଼ିକାଲରୁ ଡକ୍ଟରମାନେ ଆସୁଛନ୍ତି ଆମର ସୋମ ମଙ୍ଗଳ ବୁଧ ଆସୁଛନ୍ତି ଆମର ଅପରେସନ ସ୍ପେସିଆଲିଷ୍ଟ ମଙ୍ଗଳବାରେ ଆସୁଛନ୍ତି ଗୁରୁବାରେ ଆମର ଆସୁଛନ୍ତି ଆଖି ବିଭାଗ ଡକ୍ଟର ଆଉ ଶୁକ୍ର ଶନି ଆସୁଛନ୍ତି ଆମର ହାଡ଼ ବିଭାଗର ଡକ୍ଟର ଆଉ ରବିବାର ଆମର ଆସୁଛନ୍ତି ଆମର ମସ୍ତିଷ୍କ ବିଭାଗ ଡକ୍ଟର ଦିନକୁ ସେମିତି କିଛି ନାଇଁ ଡିଉଟି ଅନୁସାରେ ତାଙ୍କର କାହାର ଡିଉଟି ସକାଳ ଛଅଟାରୁ ଦିନ ବାରଟା ଆଉ କାହାଙ୍କର ଡିଉଟି ବାରଟାରୁ ରାତି ଛଅଟା ଆପଣ ଆସନ୍ତୁ ଆପଣଙ୍କର କିଛିବି ଅସୁବିଧା ହେବାର ନାହିଁ ନା ନା ନା ନା ନା ସେ ସବୁ ଏବେ ଉଠିଗଲାଣି ନା ତେଣୁ ଭଲ ଭାବରେ ପୁରା ଟ୍ରିଟମେଣ୍ଟ କରୁଛନ୍ତି ଅସୁବିଧା କିଛି ହେବାର ନାହିଁ ଖାଇବା ରୋଗୀମାନଙ୍କ ପାଇଁ ହିଁ ମାଗଣା ମିଳୁଛି ଅନ୍ୟମାନେ ଆମର ସେଇଠି ପାଞ୍ଚ ଟଙ୍କିଆ ଆହାର ମିଳୁଛି ଖାଇପାରିବେ ସନ୍ଧ୍ୟାବେଳେ ଆଉ ସନ୍ଧ୍ୟାବେଳେ ସେମାନେ କିଛି ନିଜ ହାତରୁ କିଣି ଖାଇବେ କିନ୍ତୁ ରୋଗୀମାନଙ୍କ ପାଇଁ ଦୁଇ ଓଳି ଖାଇବା ମିଳୁଛି ସକାଳ ଓଳା ଆମର ତାଙ୍କୁ ରୁଟି ଆଉ କ୍ଷୀର ମିଳୁଛି ଆଉ ପାଉଁରୁଟି ମିଳୁଛି ଉପରବେଳା ଭାତ ଡାଲମା କେଉଁଦିନ ଅଣ୍ଡା କେଉଁଦିନ ମାଛ କେଉଁଦିନ ଚିକେନ ଗୋଟେ ଘାଣ୍ଟ ତରକାରୀ ମିଳୁଛି ନାହିଁ ଭଲ କ୍ଷୀର ନା ସନ୍ଧ୍ୟାବେଳେ ଆମର କ୍ଷୀର ଦେଉନାହାନ୍ତି ସନ୍ଧ୍ୟାବେଳେ ଆମର ଭାତ ଦେଉଛନ୍ତି ଆଉ ଗୋଟେ ସବୁ ପନିପରିବା ପଡ଼ିକି ଗୋଟେ ତରକାରୀ ଆଉ ମାଛ ଦେଉଛନ୍ତି ନହେଲେ ସାଲାଡ଼ ଦେଉଛନ୍ତି ନା ନା ବାସି କେମିତି ଦେବେ ଗରମ ଦେବେ ନା ଆପଣଙ୍କ ତାଙ୍କର କ'ଣ ହେଉଥିଲାକି ହଁ ତ ଆପଣ ଆସନ୍ତୁ ଆମର ଛାତି ବିଭାଗ ଡକ୍ଟର କାଲି ଆସିବାର ଅଛି ସେହିଦିନ ରହିବେ ଆପଣ ଆସନ୍ତୁ ଏଇଠି ସବୁ ପରୀକ୍ଷା ନିରୀକ୍ଷା ହେଇପାରୁଛି ଆପଣ ଆସନ୍ତୁ ଭଲ ଟ୍ରିଟମେଣ୍ଟ ହେଇପାରିବ ହସ୍ପିଟାଲ ଆମର ଚବିଶି ଘଣ୍ଟା ଖୋଲା ଆଜ୍ଞା ଆମ୍ବୁଲାନ୍ସ ଆପଣ ଶହେଆଠକୁ କଲ କରିବାକୁ ପଡ଼ିବ ଆମେ ତାକୁ ପର୍ଶନାଲ କେମିତି ପଠାଇପାରିବୁ ଆପଣ ଶହେଆଠକୁ କଲ କରିବେ ସେ ତାପରେ ସେଇଠୁ ଯିବ ତ ଠିକ୍ ଅଛି ଆପଣ ଆଇଲେ ଆସିବେ ଆଉ ତ ଠିକ୍ ଅଛି ହଁ ନମସ୍କାର